ହେଲୋ

ଏଇ ଦୋକାନରେ ଅଛୁ ହଁ ଭଲ ଚାଲିଛି ଆଉ ତୁମେ କ'ଣ କରୁଛ ଉଁ ହୁଁ ନାଇ ମ ବେପାର ଭଲ ଚାଲିନି ଏଇଥିପାଇଁ ରେଟ୍ ସବୁ ବଢ଼ି ଯାଇଛି ତ ବେପାର ଚାଲୁନି ଗ୍ରାହକ ନାହିଁ ହଁ ସବୁ ରେଟ୍ ବଢ଼ି ଯାଇଛି ହୁଁ ହୁଁ ହୁଁ

ହଁ ଭଲ ଅଛନ୍ତି ଘରେ ଘରେ ଭଲ ହଁ ଘରେ ଭଲ ଅଛନ୍ତି ସମସ୍ତେ ହଁ ଭଲ ଅଛି ହଁ ମୁଁ ଭଲ ଅଛି ତୁମ ପାଖରେ ଦୋକାନ ଆଉ ଅଛି କେମିତି କ'ଣ ଚାଲୁଛି

ମୁଁ ଶୁଣି ଥିଲି ଭଲ ବିକ୍ରି ହେଉଛି

ହଁ ହଁ ଆମର ବହୁତ ଭଲ ବେପାର ଚାଲିଛି ନା ଭଲ ଦୋକାନ ଚାଲିଛି ସେପଟେ ସେଇଟା କହିବ ଉଁ ହୁଁ

ଆଉ ତୁମର ଖିଆ ପିଆ ସରିଲାଣି

ହଉ ଠିକ୍ ଅଛି ଆଉ